ଭାରତର ସ୍ୱାସ୍ଥ୍ୟ ସେବା ଯଦି ବିଦେଶ ସ୍ୱାସ୍ଥ୍ୟ ସେବା ସହିତ ତୁଳନା କରାଯାଏ ସମାନ ହେଇପାରିବନି କାହିଁକି ନା ସେମାନଙ୍କର ଆର୍ଥିକ ଅବସ୍ଥା ଯାହା ଏବଂ ଭାରତର ଆର୍ଥିକ ଅବସ୍ଥା ଯାହା ଉନ୍ନତମାନର ଚିକିତ୍ସା ଦେବାକୁ ହେଲେ ପ୍ରଚୁର ପଇସା ଦରକାର ଏତେ ପଇସା ଆମ ସରକାର ଯୋଗାଇ ପାରୁନାହାଁନ୍ତି ଆପଣ ଦେଖିବେ ଏବେ ଗୋଟେ ପେପର୍ ମୁଁ ପଢୁଥିଲି ଯେ ଭାରତରେ ଆମେରିକା ତୁଳନାରେ ରୋଡ଼ ଆକ୍ସିଡେଣ୍ଟ କମ୍ କିନ୍ତୁ ଆମେରିକା ତୁଳନାରେ ମୃତ୍ୟୁ ବେଶି ତା'ମାନେ ସେଇଠି ଅଧିକା ଆକ୍ସି ରୋଡ଼ ଆକ୍ସିଡ଼େଣ୍ଟ ହେଇକିରି କମ୍ ଲୋକ ମରୁଛନ୍ତି ଆମର ତା ତୁଳନାରେ କମ୍ ଆକ୍ସିଡ଼େଣ୍ଟ ବେଶି ଲୋକ ମରୁଛନ୍ତି ତା'ର କାରଣ ଟା ହେଉଛି ଯେ ଆମେ ଠିକ ସ୍ୱାସ୍ଥ୍ୟ ସେବା ଲୋକ ପାଇ ପାରୁନାହାଁନ୍ତି କାହିଁକି ନା ଭାରତ ଏକ କ'ଣ ବିକାଶଶୀଳ ରାଷ୍ଟ୍ର ତା'ର ଆର୍ଥିକ ଅବସ୍ଥା ସେତେ ଭଲ ନାହିଁ ଗଲା ତା'ପରେ ଯେଉଁ ଟେକ୍ନିକାଲ ପରସନ୍ ସବୁ ବାହାରୁଛନ୍ତି ବିଶେଷ କରି ମେଡିକାଲ ଲାଇନରେ ସେମାନେ ସବୁ ସେ ଆମେରିକା ବେଶି ପଳେଇ ଯାଉଛନ୍ତି ପଇସା ପାଇଁ ଯେଉଁଟା କି ଆମ ସରକାର ଆଫୋର୍ଡ କରିପାରୁନି ଆଚ୍ଛା ତା'ଛଡା ଆମର ନର୍ଲା ଯେଉଁ ପାଖରେ ଡାକ୍ତରଖାନାଟି ଅଛି କି ପାଖରେ ଯେଉଁ ପି ସି ସି ସି ସବୁ ଅନ୍ୟ ସବୁ ଅଛନ୍ତି ଆଉ ସେମାନେ ଦେଉଛନ୍ତି ତ ସ ସେମିତି ଏତେ ଟା ଉନ୍ନତ ଧରଣର ନୁହେଁ ଆଉ ଯେଉଁ କ୍ଲିନିକ ଅଛି ସେମାନେ ପଇସା ଲୋଭରେ ଟିକେ ଡେଭଲୋପ୍ ସରକାରୀ ଡାକ୍ତରଖାନା ଅପେକ୍ଷା ଯନ୍ତ୍ରପାତି ସ୍ଟାଫ ନହେଲେ ସରକାରୀ ଡାକ୍ତରଖାନାରେ ଲୋକାଲି କିଛି ସେମିତି ନାହିଁ ଆଉ ପରିଚ୍ଛନ୍ନତା ଯଦି କହିବେ ମୁଁ କାହିଁକି ଅନୁଭବ କରିପାରୁନି ଭଲ ସେ ମୁଁ ତ ଦେଖୁଛି ପଛ ପଟ ଟା ଗଦା ହେଇଛି ବୋତଲ ଗଦା ହେଇଛି ସେ ସିଞ୍ଜି ସିରିଞ୍ଜ ଗଦା ହେଇଛି ଆଉ କ'ଣ ପରିଚ୍ଛନ୍ନତା ଖାଲି ଯେତେବେଳେ ଉପରୁ କିଏ ଅଫିସର ଆସୁଛି ଚିକ ଚକାଚକ କରିଦେଉଛନ୍ତି ଆଉ ନହେଲେ ନାହିଁ ଆ ଲମ୍ବା ଧାଡି ସେମିତି ନାହିଁ ଡାକ୍ତରଖାନା ବିଶେଷ ଯାଉନାହାଁନ୍ତି ଲୋକ ତ ଯେଉଁମାନେ ପଇସା ଅଛି ସେମାନେ ପ୍ରାୟ ପଳେଇ ଯାଉଛନ୍ତି ପ୍ରାଇଭେଟକୁ କଟକ ଭୁବନେଶ୍ଵର ଆଉ କ'ଣ ଏଠି ଲମ୍ବା ଧାଡି ଦେଖିବା